ମୋତେ ମନୋରଞ୍ଜନ କାର୍ଯ୍ୟକଲାପ ଡେନ୍ସ କରିବା ନୃତ୍ୟ କରିବାରେ ମୋତେ ବହୁତ ଭଲ ଲାଗେ ମୁଁ ନୃତ୍ୟ କରିବାକୁ ବହୁତ ପସନ୍ଦ କରେ ମୁଁ ଆମ ସ୍କୁଲରେ କଲେଜରେ ମୁଁ ସବୁଥିରେ ନୃତ୍ୟ କରିଛି ଏବଂ ସବୁଥର ମଧ୍ୟ ଭଲ କରିଛି ମତେ ଓଡ଼ିଶୀ ନୃତ୍ୟ ଆଉ କିଛି ଡାଳଖାଇର କିଛି ନୃତ୍ୟ ମୋତେ ବହୁତ ଭଲ ଲାଗେ ସେଥିରେ ମୁଁ ନୃତ୍ୟ କରି କିଛି ପ୍ରାଇଜ ମଧ୍ୟ ପାଇଛି ଆଉ ନୃତ୍ୟ କରିବା ଦ୍ଵରା ମୁଁ କିଛି ଶିଖି ପାରୁଛି ଆଉ ଜାଣି ପାରୁଛି ଆଉ ମୁଁ ନୃତ୍ୟ ଟିଭି ମାଧ୍ୟମରେ ମୋଲ ମାଧ୍ୟରେ ସେଇଠୁ ଦେଖି ଦେଖି ମୁଁ ନିଜେ ପ୍ରାକ୍ଟିସ କରି ନୃତ୍ୟ କରିପାରେ ଆଉ ଆମ ଗାଁରେ କିଛି ପ୍ରୋଗ୍ରାମ ହେଲେ ମୁଁ ସେଇଥିରେ ଭାଗ ନିଏ ଆଉ ସେଇଥିରେ ମଧ୍ୟ ମୁଁ ଭଲ କରେ ଆଉ ସମସ୍ତଙ୍କନୁ ବହୁତ ଭଲ ଆସେ ମୋର ନୃତ୍ୟ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସେ ଆଉ ସେଇ ନୃତ୍ୟ ଦେଖିବା ପାଇଁ ବହୁତ ମଧ୍ୟ ଲୋକ ଆସିଥାନ୍ତି ଆଉ ସେଇଠାରେ ମଧ୍ୟ ଦେଖିଥାନ୍ତି ଆଉ ବିଭିନ୍ନ ଜାଗାରୁ ମଧ୍ୟ ସେଇଠାକୁ ଦେଖିବାକୁ ସେ ନୃତ୍ୟ ମାନେ ଆସିଥାନ୍ତି ଆଉ ନୃତ୍ୟ ବହୁତ ଭଲ ହୋଇଥାଏ